ଓଡ଼ିଆ ଭାଷା ହେଉଛି ଓଡ଼ିଶାର ମାତୃଭାଷା ଏହା ପୁରୁଣା ଭାଷା ଅଟେ ସରକାରଙ୍କ ଚେଷ୍ଟା ଓ ପ୍ରଚେଷ୍ଟା ଦ୍ୱାରା ଲୋକମାନଙ୍କର ଭାଷା ଆଗ୍ରହ ରହିଛି ଏହା ଲୋକମାନଙ୍କ ଦ୍ୱାରା ବିକଶିତ ହୋଇପାରୁଛି ଓଡ଼ିଆ ଭାଷା ଶୁଣିବାକୁ ସୃତି ମଧୁର ଲାଗିଥାଏ ଅନ୍ୟ ଭାଷା ଠାରୁ ଏହା ବହୁତ ଭିନ୍ନ ହୋଇଥାଏ